ଓଡ଼ିଶାରେ ଯେଉଁ ବିଭିନ୍ନ ପ୍ରକାରର ସାମ୍ପ୍ରଦାୟିକ ରହନ୍ତି ସେଇ ସାମ୍ପ୍ରଦାୟିକ ଭିତରେ ସେମାନେ ନିଜ ନିଜର ଯେଉଁମାନେ ସାମ୍ପ୍ରଦାୟିକ ସଦ୍ଭାବନା ରଖିକି ସେମାନେ ରଥଯାତ୍ରାରୁ ଆରମ୍ଭ କରିକି ରଥଯାତ୍ରାରେ ଯେଉଁ ଭଳିଆ ଛେରା ପହଁରା ହୁଏ ଓ ଅନେକ ବାଲେଶ୍ୱର ଯେମିତି ଆମର ଭୋଜନ ବିଷୟ କରି ଅଧିକାଂଶ ଅଞ୍ଚଳରେ ବିବାଦ ବିବାଦ ନହୋଇ ସେମାନେ ଭାଇଚାରା ରଖିକି ନିଜ ନିଜର ମାନେ ସଦଭାବନାକୁ ମାନେ ସମ୍ମାନ ଦେଇକି ସେମାନେ ତାଙ୍କର ଯେଉଁ ପରମ୍ପରାକୁ କିମ୍ବା ସଭାବନା ମିଶିକି ସେମାନେ ସବୁ ଜିନିଷ ପାଳନ କରନ୍ତି ରଥଯାତ୍ରାରୁ ଆରମ୍ଭ କରିକି ଆମର ରେମୁଣାରେ ବି ଯେଉଁ ରଥଯାତ୍ରା ହୁଏ ଯୋଉ ଝାରସୁଗୁଡାରେ ମୋ ମୁସଲମାନ ଗ୍ରାମରେ ବି ରଥଯାତ୍ରା ହୁଏ ସେ ଯେଉଭଳି ଭାବରେ ଆମର ପୁରୀ ଶ୍ରୀମନ୍ଦିରରେ ଠାରେ ଯେମିତି ଛେରା ପହଁରା ହେଇକି ଯେଉଁ ଭାବରେ ପ୍ରଭୁଙ୍କର ସବୁ ନୀତି ନିିୟମ ପାଳନ କରିକି ଯେଭଳି ଭାବରେ ପୂଜା ହୁଏ ସେଇଭଳି ଭାବରେ ଆମର ସବୁ ଜାଗାରେ ସାମ୍ପ୍ରଦାୟିକ ନିଜ ନିଜର ଭାବନାକୁ ନିଜ ଏକମତ କରି ସବୁ ଜିନିଷକୁ ମାନନ୍ତି ସେମାନେ ମାନିକି ଏଇ କାର୍ଯ୍ୟକ୍ରମକୁ ସରାନ୍ତି